ଆଜି ଆମ୍କୁ ନବୀନ୍ ସରକାର୍ ବହୁତ୍ ଯୋଜନାମାନେ ଦେଇଛନ୍ ଯେନ୍ତାକି ଛୁଆମାନଙ୍କୁ ସ୍କଲାରସିପ୍ ପକେଇ ନେଉଛନ୍ କାଲିଆ ସ୍କଲାରସିପ୍ ଆଉ ଇନ୍ଦିରା ଆବାସ୍ ଯୋଜନା ଆରୁ ଫିର ଭତ୍ତା ପେନ୍ସନ୍ ଆଉ ବହୁତ୍ କିଛି କରି ଦେଇଛନ୍ ଚାଉଲ୍ ଫେର୍ ଆର୍ ରାସନ୍ କାର୍ଡ଼୍ ଘର୍ ଆଉ ଛୁଆମାନଙ୍କର୍ ଲାଗି ଫେରେ ଜବ୍ର ଲାଗି ଫିର୍ ସୁବିଧା କରିଦଉଛନ୍ ଗୋଟେ ଛୁଆ ଛୋଟ୍ ନୁ ବଡ଼୍ ହେବା ଯାଏଁ ଅଣ୍ଡା ଦେଉଛଁନ୍ ଖାଇବାର୍ କେ ଦେଉଛଁନ୍ ଫ୍ରି କପଡ଼ା ଲତା ସବୁ ଦେଉଛନ୍ ଖାନାପିନା ସ୍କୁଲ୍ରେ ସବୁ ସୁବିଧା କରିଦେଉଛନ୍ ଆରୁ ସ୍କୁଲ୍ ବି ବନେଇ ଦେଉଛନ୍ ସବୁଆଡ଼େ ଉନ୍ନତି କରିଦେଉଛନ୍ ଆରୁ ଆରୁ ଆଉ ବହୁତ୍ କିଛି କରି ଦେଉଛନ୍ ଆରୁ ସେମାନେ